ହ୍ୟାଲୋ ଆପଣ କାଳିଆ ଏଜେନ୍ସିରୁ କହୁଛନ୍ତି କି ମୁଁ ଏକ ଭବା ମୁଁ ଭବାନୀପାଟଣାରୁ କହୁଛି ମୁଁ ଏକ କାର୍ ବୁକ୍ କରିଥିଲି କିନ୍ତୁ ହଠାତ୍ ମୋ କୁକୁରର ଦେହ ଖରାପ ହେଇଯିବାରୁ ଆମ ପରିବାର ସମସ୍ତେ ତାକୁ ଡାକ୍ତରଖାନା ନେଇ ଆସି ଆସିବାକୁ ଚେଷ୍ଟା କରିଛୁ ଆପଣ ଯଦି ମୋ ଅଗ୍ରମୀ ଦୁଇହଜାର ଟଙ୍କା ମୋତେ ଫେରସ୍ତ କରିପାରିବେ ତେବେ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ହେବି